ମୁଁ ଜାଣିଥିବା ମୋର ଗୋଟିଏ ଭାଇ ସିଏ କଲେଜ୍ରେ ଡ଼ିଗ୍ରୀ ରଖିଛି ତ ଯେଉଁ ସେ କଲେଜ୍ରେ ଭଲ ପାଠ ପଢ଼ିଛି ସେଥିପାଇଁ ଆମେ ବହୁତ ଖୁସି ତେଣୁ ପାଠ ପଢ଼ିବା ଆଜିକାଲି ପାଠ ପଢ଼ିବା ବହୁତ ବଡ଼ ଜିନିଷ କାହିଁକିନା ଆଜିକାଲି ଲୋକମାନେ ବେଶୀ ପାଠ ପଢ଼ୁନାହାନ୍ତି ତ ସେ ପାଠ ପଢ଼ିକି ଯେଉଁ କଲେଜ୍ରେ ଯେଉଁ ଡ଼ିଗ୍ରୀଟା ରଖିଛେ ତାହା ଶୁଣି ମୋତେ ବହୁତ ଖୁସି ଲାଗିଲା ଏବଂ ଘର ଲୋକ ମଧ୍ୟ ଅନେକ ଖୁସି ହେଲେ ତ ସିଏ ମନ ଧ୍ୟାନ ଦେଇକି ପାଠ ପଢ଼ୁଥିଲା ତ ଘରେ ସେ ଅନେକ ସମୟ ପାଠ ପଢ଼େ ଏବଂ କମ୍ ସମୟ ଖେଲିବାରେ ସେ ଧ୍ୟାନ ଦେଉଥିଲା ତ ସେଥିପାଇଁ ସିଏ ପାଠ ପଢ଼ି ଅନେକଗୁଡ଼ିଏ କାମ ମଧ୍ୟ କରିଛି ଏବଂ ଅନେକ ନାମ ମଧ୍ୟ କମେଇଛି ଏବଂ ଅର୍ଥ ମଧ୍ୟ ଉପାର୍ଜନ କରିଛି ତେଣୁ ଆମେ କ'ଣ ନା ଆମେ ଯଦି ଆଜି ଆମେ ଯଦି ଆଜି ଭଲ ପାଠ ପଢ଼ିବା ତ କାଲି ଆମେ ନାମ ଆମର ମଧ୍ୟ ରହିବ